ହଁ ହ୍ୟାଲୋ ବୁଲିଯିମା କେନକେ ଯିମା ଠେଙ୍ଗ ଠେଙ୍ଗର୍ ସବୁ ଆଡ଼େ ବୁଲମା କେତେ ଭଡ଼ା ନେବାକି କାଣା ଯେ ଫେନ୍ ଗାଡ଼ି ଗୁଡ଼ା ଠିକ୍ କଲେ ଯାଇକିନା ଓହୋ ହଁ ସେ ସାମାନ୍ ଧରିକିନା ଯିମା ଯେ ହଁ ଯାହା ଏନ୍ତା ପାଞ୍ଚ୍ ଛଅଟା କରମା ଆଇଟମ୍

ହଉ ପଚରେଇମି ମୋର ସାଙ୍ଗ ମାନକେ ଗାଡ଼ି ଗୁଡ଼ା କାଣା ପାଖେ ପାଖେ ବୁଲମା ଠେଙ୍ଗ ଅଛେ ପାହାଡ଼ ପୁହୁଡ଼ି ଚଢ଼୍ମା ପାତାଲି ଶ୍ରୀକ୍ଷେତ୍ର ଅଛେ ବାଘପାଲି ହେନ ଯେନ ଅଛେ ସବୁ ଆଡ଼େ ଯିମା ବୁଲମା ଭଲ ଲାଗବା ଡାଇରେକ୍ଟ ଯିମା କୋଦଣ୍ଡା ପଟୁ ଠିକ୍ ଅଛେ ଅମ୍ବରଟା ବୋଲେରୋଟେ କରମା

ହଁ ସେ ପନିପରିବା ଘିନିଯିମା ରହ

ହଁ ସବୁ ଧରିକି ହାତରେ ଯିମା ଯେ ସୋନପୁରରେ ଘିନମା ହେ କଲେଜ୍ ପାଖରେ ଯେନ୍ ଅଛେ ବଜାରଟା ବାହାରିଯିମା ଯାଉ ବାହାରିମା କାଲକେ ଯିମା ଆଜି ଡେଟ୍ ଧରମା ଫୋନ୍ ପେରେ ଘିନମା କାଲକେ ପଲାମା ହଁ ଯଉ ହଁ ହଁ ଯଉ